ମୋର ନିଜର ଗୋଟେ ସୁନ୍ଦର ବଗିଚା ଅଛି ଯେତେବେଳେ ବି ମୋ ସାଙ୍ଗ ମୋ ବଗିଚାକୁ ଦେଖେ ମୋତେ ସେ ପଚାରେ ଏମିତି ସୁନ୍ଦର ବଗିଚାଟା କେମିତି କ'ଣ କରିଛୁ କେମିତି ଗଛର ଯତ୍ନ ନେଉଛୁ କ'ଣ କରୁଛୁ ମୁଁ ତାକୁ କୁହେ ଯେତେବେଳେ ଧର ଗୋଟେ ଗଛ ଲଗାଇବୁ ଭଲ ଚାରା ଗୋଟେ ଆଣିବ ଲେଗାଇବ ସେଥିରେ କୀଟନାଶକ ଆଉ ଆଖପାଖରେ ଯେତିକି ଘାସ ପୋକ ଏଗୁଡ଼ାକ ସବୁ ଦେଖିବ ଆଉ ଅନାବନା ଘାସ ସବୁ ଓପାଡ଼ିକିରି ପରିଷ୍କାର କରିବା ଯେ ପ୍ରାୟତଃ ଜୈବିକ ସାର ଦେଲେ ଗଛପତ୍ରରେ ଭଲ ଯେତେବେଳେ ଖତ କିମ୍ବା ଗୋମୂତ୍ର ଏସବୁକୁ ଜୈବିକ ସାର ରୁପେ ବ୍ୟବହାର କଲେ ଗଛପତ୍ର ଭଲ ବଢେ ତା'ପରେ ଫୁଲ ହେଉ କି ଫଳ ହେଉ କି ଯାହା ହେଉ ଯେତେବେଳେ ଗଛ ଗୋଟେ ଲଗାଇବ ତା'ର ନିଜ ମାନେ ଡେଲି ଡେଲି ସକାଳୁ ହେଉ କି ସନ୍ଧ୍ୟା ହେଉ ଡେଲି ଡେଲି ସେଥିରେ ପାଣି ଦେବ ଗଛର ଯତ୍ନ ନେବ ପୋକ ଲାଗିଲା କି ପତ୍ରରେ ଲାଗିଲା କି ଯାହାବି ହେଲେ ପୋକ ସେଗୁଡାକ ଝାଡ଼ିବ କିନ୍ତୁ ସବୁଦିନ ପ୍ରାୟତଃ ବଗିଚାଟା ଦେଖିବାକୁ ହିଁ ପଡିବ